ମୁଇଁ ଯେନ୍ ପେଣ୍ଟ୍ଟେ କିଣିଚେଁ ସେଥିର୍ କଲର୍ ଭଲ୍ ଅଛେ ସାଇଜ୍ ଭଲ୍ ଅଛେ କପଡ଼ା ଭଲ୍ ଅଛେ ସବୁ ଭଲ୍ ଅଛେ ତାହାକେ ପିନ୍ଧି ସାଇଲେ କାଚ୍ଲା ବେଲ୍କେ କାଚ୍ଲାବେଲ୍କେ ତାର୍ ରଙ୍ଗ ଯେନ୍ ଛାଡ଼ିଯାଉଛେ ସେଥିର୍ଲାଗି ସେ ପେଣ୍ଟ୍ଟା ଆରୁ ଭଲ୍ ନାଇଁ ଲାଗ୍ବାର୍ ବେଲେ ସେଟା କେନ୍ତା କର୍ମା ସେ ପେଣ୍ଟ୍ ପୁରା ରଙ୍ଗ ଛାଡ଼ିଯାଉଚେ ହିଟେଇ ଦେଲେବି ତାମାନେ କାଚ୍ଲୁ ବେଲେ ସେଟା ସେ ରଙ୍ଗ୍ ପୁରା ଛାଡ଼ିଯାଉଛେ ଯେତ୍ଥର୍ କାଚ୍ବୁ ସେତେ ଥର୍ ଛାଡ଼ିଯାଉଛେ ତାମାନେ